ପକ୍ଷୀ ମାନେ ବହୁତ ବଗିଚା କୁ ଆସନ୍ତି ପ୍ରଜାପତି ତ ବହୁତ ଆସନ୍ତି ରେଣୁ ସଂଗ୍ରହ କରନ୍ତି ଯେତିକି ଗଛ ବଗିଚାରେ ଲାଗି ଥାଏ ସେ ସବୁ ଉପରେ ବସିକି ରେଣୁ ସଂଗ୍ରହ କରନ୍ତି ପ୍ରାୟ ବହୁତ୍ ଟାଇମ୍ ସବୁବେଳେ ସବୁ ଡେଲି ପ୍ରଜାପତି ଆସନ୍ତି ପ୍ରଜାପତି ରେଣୁ ସଂଗ୍ରହ କରିକି ଯାଆନ୍ତି ଆଉ ଆଉ ଘର ଚଟିଆ କାଉ ଏସବୁ ପକ୍ଷୀ ମାନେ ଆସନ୍ତି ପାଣି ହାଣ୍ଡି ରୁ ଆମର ପାଣି ପିଅନ୍ତି ପାଣି ସେଇଥି ପାଇଁ ଆମେ ପାଣି ହାଣ୍ଡି ସବୁବେଳେ ଖୋଲା କରିକି ରଖିଥାଉଁ ସେ ପାଣି ହାଣ୍ଡି ଖୋଲା କରିକି ରଖିବା ଦ୍ଵାରା ସିଏ ତାଙ୍କର ଉଡ଼ି ଉଡ଼ି ଆସିକି ପାଣି ହାଣ୍ଡିରୁ ଡେଲି ଦିନେ ପିଇଲେ ସେ ଡେଲି ଆସିକି ଦେଖନ୍ତି ଅଛି ବୋଲି ପିଇକି ତାଙ୍କ ବସା କୁ ଫୁଣି ଯାଆନ୍ତି ସେ ସବୁବେଳେ ଆମ ଗଛ ଉପରେ ସବୁ ପକ୍ଷୀ ମାନେ ବହୁତ୍ ଟାଇମ୍ ପ୍ରାୟ ଟାଇମ୍ ମୁଁ ଦେଖିଛି ଆସିକି ବସା ବାନ୍ଧିକି ରୁହନ୍ତି ସେଠୁ ସେ ଉଡ଼ି ଉଡ଼ି ବୁଲି ଆସିକି ପାଣି ଫାଣି ପିଇକି ଫୁଣି ତାଙ୍କ ବଗିଚା ଙ୍କୁ ଫୁଣି ତାଙ୍କ ବସା କୁ ଯାଆନ୍ତି ବଗିଚାରେ ବହୁତ ଗଛ ଆମର ଲାଗିଥାଏ ସେ ବଗିଚା ରୁ ଆସିକି ସେମାନେ ଘାସ ତାଙ୍କର ଯାହା ପଡ଼ିଥାଏ ଶସ୍ୟ ଆମେ ଯେଉଁ ପତ୍ର ଫତ୍ର ଯାହା ତାଙ୍କେ ଖାଇବାକୁ ପସନ୍ଦ କରନ୍ତି ସେଇ ସବୁ ଖାଇକି ସେ ତାଙ୍କେ ମନମୋହିତ କରିକି ପାଣି ପିଇକି ସିଏ ପଳାନ୍ତି